ହଁ ଆଜ୍ଞା ଆ କେତେବେଳୁ ଆସିଲେଣି ହୁଁ ହୁଁ ହୁଁ ହୁଁ ଆଜ୍ଞା ଦୋକାନଠି ଅଛି ଆଉ ହଁ ବିରିୟାନୀ

ନାଇଁ ନାଇଁ ଇଏ ଯେଉଁ ଅଛି ବିରିୟାନୀ ଦୋକାନରେ ଅଛି ଆଉ ଚାଲିଛି ବେପାର ହଁ

ହଁ ହଁ ଆମ ଆମର ସେଇଟା ପ୍ରଫେସନାଲ୍ ବେପାର ହଁ

ହଁ ନାଇଁ ଆମ ଗଜପତିରେ ତ ଏଇଟା ଚାହିଦା ଅଧିକ ଅଛି ଆଉ ହଁ ହଁ କାରିଗର ଫାରିଗର ରଖିକି ବି କାରିଗର ରଖୁଛୁ ନିଜେ ବି ମଧ୍ୟ କରୁଛୁ

ନାଇଁ ଆମର ସବୁ ଇଏ ଜୈବିକ ଇଏରେ କେମିକାଲ୍ ଫେମିକାଲ ଆମର କିଛି ସେମିତି କିଛି ନାହିଁ ଆଉ ମସଲା ମସଲି ସବୁ ମଧ୍ୟ ସବୁଯାକ ଆମର ଇଏ ପଧରେ ଯେଉଁ ଦେଶୀ ହେରିକା ସିନା ଆମର ସେଇ ଇଏ ଯେଉଁ ହାଇବ୍ରିଡ଼ ମଧ୍ୟ ଇଏ ବି ନାହିଁ କେମିକାଲ୍ କିଛି ନାହିଁ କିଛି ହେଇ ନାହିଁ ସବୁଯାକ ଇଏ ଭଲ ଇଏ କରୁଛୁ ଆମେ ହଁ ଆମର ଦେହକୁ ଦେହ ପକ୍ଷେ ସବୁ ଜାଗାରେ ହିତ ହଁ ହଁ

ହଁ ନହେଲେ ଆଉ ଦେହ ହଁ ଆମେ ଇଏ କରିବା ଦେବା କ'ଣ ଦେହ ଖରାପ ହବ ଲାଭ କ'ଣ ହଁ ଆମେ ଯାହା ଇଏ କରୁଛୁ ଠିକ ପ୍ରକୃତ ପଦ୍ଧତିରେ ଇଏ କରୁଛୁ ଆଉ ସେ ୟେ ଯେ